କୃଷି ଏବଂ କୃଷକମାନଙ୍କ ପାଇଁ ସାମୂହିକ ସମର୍ଥନ କିପରି ପାଇବା ଆମେ ଓଡ଼ିଶାରେ ମୁଖ୍ୟତଃ ଚାଷକାର୍ଯ୍ୟ କରାଯାଏ ସମସ୍ତେ ଯଦି ମିଳିମିଶି ଚାଷ କାର୍ଯ୍ୟ କରିବା ତା'ହେଲେ ମିଳୁଥିବା ସରକାରୀ ସୁବିଧା ପାଇଁ ପାରିବା ଆଉ ବର୍ତ୍ତମାନ ସରକାର ଚାଷ ବିଷୟରେ ବହୁତଗୁଡ଼ିଏ ସୁବିଧା କରିଦେଇଛନ୍ତି ତା'ହେଲେ ଆମେ ମୋବାଇଲ୍ ଟିଭି ମାଧ୍ୟମରେ ଜାଣିପାରି ଥାଉ ଏହି ସୁବିଧା ପାଇବାକୁ ହେଲେ ଆମେ ମିଳିମିଶି ସମସ୍ତେ ସରକାରଙ୍କୁ ଦାବି କରିବା